ବିବାହ ହେଉଛି ଏକ ବନ୍ଧନ ଏଥିରେ ପୁଅ ଆଉ ଝିଅର ମନକୁ ସାତଜନ୍ମ ପାଇଁ ବନ୍ଧାଯାଇ ଥାଏ ଏଥିରେ ଆମର ବିଭାଘର କରିବା ପାଇଁ ବରପାତ୍ର କନ୍ୟାପାତ୍ର ମଧ୍ୟରେ ଯୋଗାଯୋଗ ହେଲାପରେ ଆମର ବିବାହ ସ୍ଥିର ହୋଇଥାଏ ମନ୍ଦିର ହଉ ନଚେତ୍ ଘର ପାଖରେ କିମ୍ବା ମଣ୍ଡପ ପାଖରେ ହୋଇଥାଏ ବିବାହ ସରିଲା ପରେ ଝିଅ ବୋହୂଙ୍କୁ ବିଦା ହିଁ ବିଦାକି କରାଯାଏ ବିଦାକି ହେଲା ଭିତରେ କିଛି ଉପହାରଯୁକ୍ତ ମଧ୍ୟ ଦିଆଯାଇଥାଏ ଉପହାର ଗୁଡ଼ିକ ଟିଭି

ୱାସିଂ ମେସିନ୍ ଝିଅର ଖୁସି ପାଇଁ କିଛିଟା ଉପହାର ଦିଆଯାଏ ଶାଢ଼ୀ ଦାମିଦାମି ଶାଢ଼ୀ ଦାମିଦାମିର ଚକୋଲେଟ୍ ଦାମିଦାମି ଘଣ୍ଟା ବରପାତ୍ର ପାଇଁ ଦିଆଯାଇ ଥାଏ ବରକୁ ମଧ୍ୟ କିଛି ଗିଫ୍ଟ କରନ୍ତି ଝିଅ ଘର ଲୋକମାନେ ନେଇ ଏଥିପାଇଁ ରଖାଯାଇ ଥାଏ ବିବାହ ବ୍ରତରେ ଗିଫ୍ଟ କିଛି ଥାଏ ସେ ଗିଫ୍ଟ ଗୁଡ଼ାକ ନେଇକିନି ଝିଅ ବହୁତ ଖୁସି ହୋଇଥାଏ ତା'ର ବାପ ଘରେ ଟାଇମ୍ପାସ କରିବା ପାଇଁ ଟିଭିଟିଏ ଥିବ ମୋ ବାପଘର ଦେଇଛନ୍ତି ବୋଲି କହି ଦେଖିବ ତା ଜିନିଷ ଉପରେ ତା'ର ଟିକିଏ ଆଖ୍ୟା ରଖିବ ତା'ର ଯତ୍ନ ବାତନ୍ନ ନଉଥିବ ଏଇଥିପାଇଁ କିଛି ଉପହାରଯୁକ୍ତ ଦିଆଯାଇ ଥାଏ